ହଁ ବୋଲିଏ

ହଁ ଯାଇଥିଲି ସେଇ ଯୋଉ ହଁ ହଁ ହଁ ହଁ ଦଶ ପାଞ୍ଚରେ ମିଳୁଛି ଆପଣଙ୍କର ଘରର ଜିନିଷ ବି ଫର୍ଣ୍ଣିଚର୍ ମିଳୁଛି ଫର୍ଣ୍ଣିଚର୍ ବଗେରା ବହୁତ ଭଲ ଭଲ ଅଛି ଆଉ ଯେମତି

ହୁଁ ହୁଁ ଆଜ୍ଞା ଆଜ୍ଞା ଆଜ୍ଞା ଆଜ୍ଞା ହଁ ସେ ଦୋକାନ ପାଇଁ ନେଇକି ଆସିଛି ସେଇ ଦୋକାନ ପାଞ୍ଚ ପାଞ୍ଚ ଟଙ୍କା ଵାଲା ବି ସାମାନ ଆସିଛି ଆପଣଙ୍କର ସେଇ ଅନୁସାରେ ନେଇଆସିବି ହଁ ସେଇ ଅନୁସାରେ ଆଣିକିନା ଆଜ୍ଞା ଆଜ୍ଞା ସେଇ ଦୋ ସପ୍ରେ ରଖିବାକୁ ପଡ଼ୁଛି ତାପରେ ସେଇଠୁ ସେ ଇଏ କରିବାକୁ ପଡ଼ୁଛି ଆପଣ କ'ଣ କ'ଣ ଆଣିଲେ

ଆଜ୍ଞା ଶହେ ଦୁଇଶହ ଟଙ୍କାରେ ବି ମିଳୁଛି ଆଉ ଆଜ୍ଞା ଆଜ୍ଞା ଶହେ ଦୁଇଶହ ତିନିଶହ ଟଙ୍କାରେ ବି ଏମତି ଆଜ୍ଞା ଆଜ୍ଞା ଆଜ୍ଞା ଆଜ୍ଞା ସାର୍ ହୁଁ ହୁଁ ଆଜ୍ଞା ଆଜ୍ଞା ଆଜ୍ଞା ଆଜ୍ଞା ଆଜ୍ଞା ମୁଁ ସେ ଆପଣଙ୍କର ଡ୍ରେସ୍ର ସେଟ୍ ଆଣିଛି ତାପରେ ସେଇ ଦୁପଟା ସବୁ ଏକ୍ସଟ୍ରା ନେଇକି ଆସିକିନା ଷ୍ଟକ୍ ରଖିଛି ଶାଢ଼ୀ ସବୁ ବି ରଖାହୋଇଛି ଯେମତି ଲେଡ଼ିଜ୍ମାନଙ୍କର ସବୁ ଜିନିଷ ଯେମିତି ଆସିକିନା ନେବେ ଆଉ ସେଇଠୁ କରିକିନା ଯିବେ ଆଜ୍ଞା ଆଜ୍ଞା ହଁ ୟେଲୋ କଲର୍ର ଆପଣଙ୍କର ତାପରେ ବା ଆଜ୍ଞା ସେଇସବୁ ଜିନିଷ ବି ନେଇକି ଅଣାହୋଇଛି ତାପରେ ରଖା ବି ହୋଇଛି ଆଉ ଭଲ ଆସିକିନା କଷ୍ଟମର୍ମାନେ ନେଇକି ଯାଉ ବି ଛନ୍ତି

ନା ନା ବାହାରେ କରାହୋଇଛି ନା ବାହାରେ କରାହେଇଚି ଘରେ କରାହୋଇନି ଘରେ ବେଶି ଇନକମ୍ ହୁଏନି ବାହାରେ ହିଁ ଯାଇକି କଲେ ଯାଇକିନା ଟିକେ ଇନକମ୍ ହୁଏ ଆଜ୍ଞା ଆଁ ହଁ ହଁ ହଁ ହଁ କିନ୍ତୁ ଘରେ ବି ଆପଣଙ୍କର ବହୁତ କମ୍ ବିକ୍ରି ହୁଏ ତ ଯେତିକି ଜାଣିଥିବେ ସେତିକି ଆସିକିନା ହିଁ ନିଅନ୍ତି କିନ୍ତୁ ବାହାରେ ଆପଣଙ୍କୁ କଲେ ଟିକେ ଭଲରେ ଆଜ୍ଞା ହଁ ଅଧିକ ଇନକମ୍ ହୁଏ ବାହାର ଲୋକମାନେ ବି ଜାଣିକିନା ଆସନ୍ତି ଆଜ୍ଞା କୁର୍ତ୍ତୀ ଆମେ ବାର ବାର ଡଜନ ମାନେ ଗୋଟେ ଗୋଟେ ଡଜନ ସବୁ ନିଆହୋଇଛି ସେଇ ଅନୁସାରେ ସବୁ ଜିନିଷ ଗୋଟେ ଡଜନ ଲେଗିନ୍ସ ନିଆହୋଇଛି ଗୋଟେ ଡଜନ କୁର୍ତ୍ତୀ ନିଆହୋଇଛି ତାପରେ ମୁଁ ତ ଶହେ ଦେଢ଼ଶହ କରିକି ଆଣିଛି ସେଇଟାକୁ ପଚାଶ ଟଙ୍କା ଏକ୍ସଟ୍ରା କରିକିନା ନିଆହେବ

ଦୁଇଶହ ଭିତରେ କଲେ ହଁ ଆଜ୍ଞା ଆଜ୍ଞା ତାଙ୍କୁ ବି ବେଶୀ ବାଧିବନି ଦେଖିବାକୁ ବି ଭଲ ଲାଗିବ ହଁ ଆଜ୍ଞା ଆଜ୍ଞା ଆଜ୍ଞା ଆଜ୍ଞା